ଦେଖନ୍ତୁ ହାତ ତିଆରି ଜିନିଷ ହେଉଛି ଏକ ସ୍ମୃତି ଯାହାକୁ ନିଜେ ତିଆରି କଲେ ନିଜେ ଗୋଟେ ଆତ୍ମ ତୃପ୍ତି ମିଳିଥାଏ ଯାହାକୁ ଦେଇଥାଉ ସିଏ ବି ମଧ୍ୟ ଆପଣଙ୍କୁ ସବୁଦିନ ପାଇଁ ମନେ ରଖିଥାଏ ତେଣୁ ସମସ୍ତେ ଚେଷ୍ଟା କରିବା ଉଚିତ୍ ଏବଂ ଏହା ଏକ ଭାବର ଆଦାନ ପ୍ରଦାନ କହିଲେ ଅତ୍ରୁଟି ହେବ ନାହିଁ ସମସ୍ତେ ହାତ ତିଆରି ପେଣ୍ଟିଂ ବା ହାତ ତିଆରି ଜିନିଷ କାହାକୁ ଗୋଟେ ଗିଫ୍ଟ କରିବା ଆବଶ୍ୟକ